ଆମେ ଗୋଟେ ପୋଲାର୍ ଫ୍ୟାନ୍ କିଣିଥିଲୁ ଏଇ ଖରାଦିନେ ଯେଉଁଟାକି ସାତହଜାର ଟଙ୍କା ପଡ଼ିଥିଲା ଆଉ ଏହି ଯେଉଁ ଫ୍ୟାନ୍ଟି ବିନା କୁଲର୍ ବିନା ଏସିରେ ମଧ୍ୟ ଚାଲିପାରୁଛି ଆଉ ଏଇ ଫ୍ୟାନ୍ରୁ ଯେଉଁ ଥଣ୍ଡା ପବନ ବହୁଛି ସେଥିରେ ଆମେ ଶାନ୍ତିରେ ଟିକେ ଶୋଇପାରୁଛୁ ଆଉ ପିଲାମାନେ ମଧ୍ୟ ପାଠ ପଢ଼ି ପାରୁଛନ୍ତି ଏହା ସାତହଜାର ଟଙ୍କା ହେଲେ ମଧ୍ୟ ଏଥିରେ ନିଶ୍ଚିତ ଭାବରେ ଖରାଦିନେ ଭଲ ଭାବରେ ଚଳି ହେଉଛି ଆଉ ଏବଂ ଖରାରୁ ମଧ୍ୟ କିଛି ଆମେ ରକ୍ଷା ପାଇପାରୁଛୁ ଆଉ ଖରାରୁ ଆସିଲା ପରେ ଏଇ ଫ୍ୟାନ୍ ଆଗରେ ବସିଗଲେ ଯେଉଁ ଥଣ୍ଡା ପବନ ବାହାରୁଛି ସବୁ ବହୁତ ଆନନ୍ଦଦାୟକ ମଧ୍ୟ ଲାଗୁଛି ତେଣୁ ମୁଁ ଏହି ଯେଉଁ ଫ୍ୟାନ୍ଟି କିଣିଲା ପରେ ଆମର ଯେଉଁ ଅନ୍ୟ ଫ୍ୟାନ୍ ଥିଲା ଆଗରୁ ଉଷା ଫ୍ୟାନ୍ ସେ ଫ୍ୟାନ୍ର ଗୁରୁତ୍ଵ ଟିକେ କମିଯାଇଛି କାରଣ ଏଇ ଫ୍ୟାନ୍ ପାଖରେ ସମସ୍ତେ ବସୁଛନ୍ତି ଆଉ ସମସ୍ତେ ମଧ୍ୟ ପାଠ ପଢ଼ୁଛନ୍ତି ଆଉ ଶୋଇଲାବେଳେ ଆମେ ଏହି ଗୋଟିଏ ଘରେ ମଧ୍ୟ ରାତିରେ ଫ୍ୟାନ୍ଟି ଲଗାଇ ଶୋଇପାରୁଛୁ ତେଣୁକରି ଅନ୍ୟ ଯେଉଁ ଫ୍ୟାନ୍ ଗୁଡ଼ା ଥିଲା ସେଗୁଡ଼ା ଆମେ ମଧ୍ୟ କାଢ଼ିକି ରଖିଦେଇଛୁ ତାକୁ ଶୀତଦିନେ ଲଗାଇବୁ ଆଉ ଏଇ ଫ୍ୟାନ୍ଟିକୁ ଆମେ କେବଳ ଖରାଦିନେ ବ୍ୟବହାର କରିଆ ପାଇଁ ସ୍ଥିର କରିଛୁ